ହଁ ମାଛ ପହିଲି ଅଷଡ଼ିଆ ନଦୀରେ ଯେନ୍ ପାଣି ଯାଏ ସେଥିରେ କାର୍ପଲିସ୍ ପୁର୍ଷା ରୁହି ମିର୍କାଲି ଏନ୍ତି ମାଛ ଯାଏ ଜାଲ ଜାଲ ବର୍ଷା ପାଣି ଗଲେ ଜାଲ ନଦୀରେ ଟଣାହୁଏ ଛାଡ଼ି ଛାଡ଼ିଦେଲେ ପାଣିରେ ଗଡ଼ିି ଗଡ଼ିି ଗଡ଼ି ଗଡ଼ିି ଯେତେବେଲେ ଯାଏ ପାଣି ଦେଖିକିରି ଯେଉଁ ଜାଗା ଅଦାଡ଼ି ହେବାକେ ହୁଏ ତା ଆଗରୁ ସେଠାରେ ଟିକେ ସାଇଡ଼୍ କରିକି ଜାଲକେ କୁଞ୍ଚାଇ କୁଞ୍ଚାଇ କୁଞ୍ଚାଇ ଘୁରେଇ ଘୁରେଇ ସେଥିରେ ଇଟା କଲେ ସେଥିରେ ମାଛ ଭଲ୍ ଧରି ହୁଏ ଭଲ୍ ମାଛ ବି ଆଏସନ୍ ତ ମାଛର ଦାମ୍ ହଉଛେ କାର୍ପିଲିସ୍ ମାଛଟା ଟିକେ ବେଶୀ ଭଲ ଲାଗେ ବୋଲି ସେଟା ଟିକେ ବେଶୀ ଦାମ୍ ହୁଏ ଆର୍ ବାକି ଇଟା ଟିକେ କମ୍ ହୁଏ କାର୍ପିଲିସ୍ ମ ଦେଢ଼ଶହ ହେଲା ମାକେ କୁର୍ଷା ମିରକାଲି ଇଟାମାନେ ଶହେ କୁଡ଼େ ଶହେ ତିରିଶ ଏମିତି ହୁଏ ଆଉ ବନ୍ଧା ପୋଖରୀରେ ଯେଉଁ ମାଛ ରୁହନ୍ତି ବନ୍ଧ ପୋଖରୀରେ କୁଟି ମାଛ ବି ମିଲେ ଜେନ୍ଟାକି ଷାଠେ ଟଙ୍କା ଅଶୀ ଟଙ୍କା କେ ଜି ସେଇ ମାଛ କେନ୍ଟା ପୁଟିଆ ଝୁରି ତ କେନ୍ଟା ମହରେଲ୍ କେଉଁଟା ଚିଙ୍ଗ୍ଡ଼ି ଏନ୍ତା ମାଛମାନେ ଏନ୍ତା ହି ହୁଏ ଆଉ ବନ୍ଧ ପୋଖରୀରେ ବି ମାଛ ଛଡ଼ାଯାଏ କାର୍ପିଲିସ୍ ଭାକୁର୍ ମିରିକାଳୀ ରୋହି ସବୁ ଏମିତି ମାଛ ଛଡ଼ାଯାଏ ଯାଁଳା ଛଡ଼ାଯାଏ ଛୋଟ୍ ବେଲେ ତାକୁ ତାକେ ଆଠ୍ ଦଶ୍ ମାସ୍ ହେଲାପରେ ତାକୁ ମାଛ ଧରାଯାଏ ସେ ମାଛ ଧରିକରି ସବୁ ଗାଁମାନଙ୍କୁ ବିକ୍ରି କରାଯାଏ ଆଉ